ହଁ ଆଜ୍ଞା କହନ୍ତୁ ହଁ ଆଜ୍ଞା କୁହନ୍ତୁ କ'ଣ ହେଲା ଆଜ୍ଞା ଆଜ୍ଞା

ତିନିଟା ପରେ ଯେତେବେଳେ ଆସିଲେ ଆସନ୍ତୁ ହଁ ପ୍ରତ୍ୟେକ ଦିନ ଚାଲିଛି ଖାଲି ଗୋଟେ ଦିନ ରବିବାର ଦିନ ଆସିବେନି ଆଉ ନାଇଁ ନାଇଁ ନାଇଁ ବାପାଙ୍କୁ ନେଇକି ଆସନ୍ତୁ

ହଁ ଅଟୋରେ ଭଡ଼ା କରିକି ଧରିକି ଆସିବେ ଆଉ

ସାତ ଦିନ ଗଲାପରେ ଆସିବ ହଉ ହଁ ଆପଣ ଏଠିକୁ ଆସିକି ନେଲେ ବି ହବ ଆଉ ନହଲେ ଆପଣ ଯାଇକି ପୋଷ୍ଟାଲରୁ ଧରିକି ଆସିବେ ଆଉ ହଁ ହଁ

ହଉ ରଖୁଛି

ହଁ ତିନିଟା ପରେ ଯେତବେଳେ ହେଲେ ଆସନ୍ତୁ ସାଢ଼େ ନଅ ପର୍ଯ୍ୟନ୍ତ ଅଛି ଆଉ ହଁ ଅଧ ଘଣ୍ଟାଏ ସମୟ ଲାଗିବ

ହଁ